ମୋର ଗୋଟିଏ ସମୟର କଥା ମନେ ଅଛି ଯେଉଁଟା କି ଦଶମ ସମୟ ମୋର ସେତେବେଳେ ସ୍କୁଲ ଯିବା ଟାଇମ୍ରେ ସମୟ ଥିଲା କିନ୍ତୁ ମୁଁ ଘରେ ନ କହି ସାଙ୍ଗସାଥୀଙ୍କ ସହ ବଜାର ବୁଲିବାକୁ ପଳାଇଥିଲି ଯାହା ଫଳରେ ବୋଉ ଜାଣିବା ପରେ ଘରକୁ ମୁଁ ଆସିବାପରେ ମୋତେ ବହୁତ ଗାଳି କରିଥିଲେ ସେ ବୋଧେ ମୋ ଉପରେ ରାଗିଥିଲେ ମୁଁ ତାଙ୍କୁ କ୍ଷମା ମାଗିଲା ପରେ ବହୁତ କ୍ଷମା ମାଗିଲି ମୋର ଭୁଲ ହୋଇ ଯାଇଛି ବୋଲି ଏହି ସବୁ କହିବା ପରେ ତାଙ୍କର ଟିକେ ରାଗ ଶାନ୍ତ ହୋଇଥିଲା ଏହା ପରେ ମୁଁ ଭୁଲ ମାଗି ଏହାକୁ ପରିଚାଳନା ଠିକରେ କରିଥିଲି ଏବଂ ମା'ଙ୍କୁ କହିଥିଲି ମୁଁ ସବୁବେଳେ ସ୍କୁଲ ଯିବି ଆଉ ବଜାର ବୁଲିବାକୁ ସାଙ୍ଗ ସାଥିମାନଙ୍କ ସହ ଯିବିନି